ଆମ ଅଞ୍ଚଳରେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଥାଏ ପ୍ରଥମେ ପରିବେଶ ପରିବେଶ ଆମ ଗାଁରେ ବା ଆମ ଅଞ୍ଚଳରେ ବା ଆମ ଘର ସାଇଡ଼୍ ରାସ୍ତାରେ ସବୁବେଳେ ବାୟୁ ଦୂଷିତ ହୁଏ ବାୟୁ ଦୂଷିତ ହେବା ଦ୍ଵାରା ସମସ୍ତେ ଅସୁବିଧାରେ ସମ୍ମୁଖୀନ ହୋଇଥାଉ ଆଉ ପରିବେଶକୁ ଆମେ ସୁରକ୍ଷିତ ରଖିବା ପାଇଁ ହେଲେ ଆମ ଏ ନିଜ ନିଜକୁ ସୁଧାରକୁ ପ୍ରଥମେ ପଡ଼ିବ ଓ ଏଇଠାରେ କିଛି ସୁଧାରି ହେବନି ଏଠି ତ ସବୁ ପଲିଟିକ୍ସ ସବୁ ଚାଲିଛି ଓ ପ୍ରଦୂଷଣ ବାୟୁ ପ୍ରଦୂଷଣ ହୁଏ ଜଙ୍ଗଲ ସୁରକ୍ଷା ସମସ୍ତେ ରଖନ୍ତିନି ମୃତ୍ତିକା କ୍ଷୟ ହୋଇଥାଏ ବନ୍ୟା ହୋଇ ନ ଥାଏ ଜନ୍ତୁ ନାଶ ମଧ୍ୟ ହୋଇଥାଏ